ବଗିଚା ଆରମ୍ଭ କରିବାକୁ ପ୍ରେରଣା ଦେଲା ଯେ ମୁଁ ସବୁଦିନ ସବୁବେଳେ ଅନ୍ୟତ୍ର କିଣି ଆଣୁଥିଲି ଫୁଲ ହେଉ ବା ଫଳ ହେଉ ବା ପନିପରିବା ହେଉ ସବୁ ଅନ୍ୟ ଲୋକଙ୍କ ଠାରୁ କିଣି ଆଣୁଥିଲି ଏବଂ ବ୍ୟବହାର କରୁଥିଲି ବର୍ତ୍ତମାନ ବଗିଚା କରିବା ଦ୍ୱାରା ନିଜ ପାଖରେ ଫୁଲ ଫଳ ପନିପରିବା ସବୁକିଛି ପାଇପାରିଲି ଏବଂ ପ୍ରତ୍ୟକ ଦିନ ସକାଳୁ ବଗିଚାରୁ ଫୁଲ ଆଣି ଠାକୁରଙ୍କୁ ପୂଜା କରିପାରିଲି ପ୍ରତ୍ୟକ ଦିନ ପନିପରିବା ମଧ୍ୟ ନିଜେ ଖାଇ ବଜାରକୁ ନେଲି ଏବଂ ବିକ୍ରୟ କଲି ମୋର ରୋଜଗାର ମଧ୍ୟ ବଢ଼ିଲା ଏବଂ ଦିନକୁ ଦିନ ମୋର ବଗିଚାର ଫୁଲ ଫଳ ଏବଂ ଯାହା ଚାଷ କଲେ ସବୁ ଚାଷ ମଧ୍ୟ ଆସ୍ତେ ଆସ୍ତେ ବଢ଼ିଲା